ଜାଣିଛୁ ଛଅ ସାତଦିନ ହେଲା ଡ୍ରେସଟା ଆଣିଛି ବହୁତ ଖରାପ ହୋଇଯାଇଛି ଗୋଟିଏ ଦିନ ପିନ୍ଧିଲି ତାର କଲର ବାହାରି ପଡ଼ିଲା ପୁରା ସେ ରଙ୍ଗ ଆଉ ଗୋଟିଏ ଡ୍ରେସକୁ ଆଉ ଗୋଟିଏ ଡ୍ରେସ ଲାଗିକି ରହିଲା ନା ସେ ଦୋକାନବାଲା ବି ଦେଲା ଯେ କେଉଁଠି ରଖିକି କି ଥିଲା ପୁରା ଆଗରୁ ରଖିଥିଲା ନା କଣ ସବୁଯାକ ଗଲା ଯେତିକି ପଇସା ଦେଇକି ଆଣିଥିଲି ସବୁ ନଷ୍ଟ ହୋଇଗଲା ମୋର ହଁ ଭାବିଥିଲି ଭଲ ହୋଇଥିବ ଡ୍ରେସ ଟା ପିନ୍ଧିଲେ କାଳେ କେତେଦିନ ଯିବ ବୋଲି ହେଲେ କିନ୍ତୁ ସେତିକି ବି ହେଲାନି ଗୋଟିଏ ଦିନରେ ଧୋଇଲେ ସବୁ ବଦଳି ଯାଇଛି